ଆମର ଜାତୀୟ ଖେଳ ହେଉଛି ହକି କିନ୍ତୁ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଗାଁଠୁ ଆରମ୍ଭ କରିକି ସହର ପର୍ଯ୍ୟନ୍ତ ସବୁ ଜାଗାରେ ସବୁ ଲୋକମାନେ ପ୍ରାୟେ କ୍ରିକେଟ୍କୁ ହିଁ ଭଲ ପାଆନ୍ତି କ୍ରିକେଟ୍ ଆପଣ ଗଳି କନ୍ଦି ଯୁଆଡ଼େ ବି ଯିବେ ସବୁ ଜାଗାରେ କ୍ରିକେଟ୍ ଆଉ କ୍ରିକେଟ୍ରେ ବହୁତ ବହୁତ ପିଲା ବାହାରକୁ ଯାଇକି ଷ୍ଟେଟ୍ ଲେବୁଲ୍ରେ ଆମ ଓଡ଼ିଶାରୁ ଯାଇ ଖେଳିଛନ୍ତି ଯୋଉଁଥିପାଇଁ ଆମେ ବି ଗର୍ବିତ ବହୁତ ପ୍ରସିଦ୍ଧ କ୍ରୀଡ଼ାବିତ୍ମାନେ ଅଛନ୍ତି ଯେକି ଦେବାଶିଷ ଦେବାଶିଷ ମହାନ୍ତି ଯିଏକି ଆମ ଏଇ ଓଡ଼ିଶାର ଯିଏକି ଆମ ଦେଶକୁ ମାନେ ଦେଶପାଇଁ ଖେଳିଛନ୍ତି ଯାହାହେଉ ଏଇଟା ବହୁତୁ ବଡ଼କଥା ଆଉ ଆଉ ବହୁତଲୋକ ଅଛନ୍ତି ପ୍ରଜ୍ଞାନ ଓଝା ଯିଏକି ଆମ ଏଇ ଓଡି଼ଶାର କିନ୍ତୁ ସିଏ ବାହାରେ ଯାଇ କ୍ରିକେଟ୍ ଆମ ଦେଶପାଇଁ କ୍ରିକେଟ୍ ଖେଳି ଆମ ଓଡ଼ିଶାର ନାଁ ବହୁତ ଉପରକୁ ନେଇଛନ୍ତି ଆଉ ବହୁତ ଏମତି ବହୁତ ଖେଳାଳି ଅଛନ୍ତି ଯିଏକି ଆମ ଆମ ଓଡ଼ିଶାର ନାଁକୁ ବହୁତ ଉପୁରୁକୁ ନେଇଛନ୍ତି ଏବଂ ନିଜର ଯାହାବି କ୍ଷମତା ରହିଛି ତାହା ମାନେ ଦେଶପାଇଁ ମାନେ ଦେଶପାଇଁ ତାକୁ ଅର୍ପଣ କରଛନ୍ତି ଆମ ଓଡ଼ିଶାର ନାଁକୁ ବହୁତ ଉପରକୁ ନେଇଛନ୍ତି